ମୋର ପ୍ରିୟ ମାଛ ହେଉଛି କାର୍ପେଲିସ ଭାକୁର ମାଗୁର ଇତ୍ୟାଦି ନାନାପ୍ରକାରର ମାଛ ମହାନଦୀରେ ଅବବାହିକାରେ ଅବସ୍ଥିତ ଆମ ଅଞ୍ଚଳର ଲୋକମାନେ ପ୍ରାୟତଃ ମାଗୁର ମାଛକୁ ପସନ୍ଦ କରିଥାନ୍ତି ଆମ ଏଇ ଏରିଆରେ ଜଣାହେଲେ ପ୍ରାୟତଃ ମାଗୁର ମାଛ କରିବାକୁ ଇଚ୍ଛାପ୍ରକାଶ କରିଥାନ୍ତି ଏବଂ ଲୋକମାନେ ତାକୁ ଆଗ୍ରହ ହେଇଥାନ୍ତି